ଆପଣ କେଉଁ ପ୍ରକାର ଗଛ ଏବଂ ଲତା ଲଗେଇଛନ୍ତି ମୁଁ କଦଳୀ କମଳା ଲେମ୍ବୁ ଆତ ପନିପରିବା ଆଉ ଚଣାଠୁ ଆରମ୍ଭ କରିକି ବିଭିନ୍ନ କୋଳଥ ଏଗୁଡ଼ାକ ଗଛ ଲଗେଇଛି ଆଉ ସେଗୁଡ଼ାକ ଭଲ ଫଳୁଛି କାରଣ ମୁଁ କେଉଁ ଟାଇମ୍ରେ ସାର ପାଣି ଏଗୁଡ଼ାକ ଦେବାଟା ମତେ ଘରେ ବି ଆଉ ମୁଁ ଜାଣିଛି ତ ସେଇଟା ଦେଉଛି ତ ଭଲ ଫଳୁଛି ଗଛପତ୍ର କମଳା ଗଛ ଅଙ୍ଗୁର ଓଡ଼ିଶାରେ ତ ଏତେ ଆପଲ୍ ହୁଏନି ବଟ୍ ବି ମୁଁ ଗୋଟେ ଗଛ ଲଗେଇଛି ସେଟା ଭଲ ଏତେ ଫଳୁନି କାରଣ ମାଟିର ଟିକେ ଅଭାବ ଅଛି ଅଭାବ ମାନେ କ'ଣ ସେଠି ତା'ର ମାଟିକୁ ସେ କାବୁ କରିକି ଚଳିପାରୁନି ତ ହଉନି ଭ